ନୂତନ ରେସିପିଗୁଡ଼ିକ ବିଷୟରେ ଜାଣିବା ପାଇଁ ମୁଁ ୟୁଟ୍ୟୁବ୍ ରୋଷେଇ ଅନୁସରଣ କରେ କାହିଁକିନା ସେଥିରେ ମୋତେ ବହୁତ ସହଜରେ ସବୁ ରୋଷେଇ ଯାହା ଜାଣିବା ପାଇଁ ଇଚ୍ଛା ଥାଏ ସେଇଟା ବହୁତ ସହଜରେ ମିଳିଯାଏ ଆଉ ସବୁ ଖାଦ୍ୟରେ କେତେ କ'ଣ ତେଲ କେତେ ପରିବା କେତେ ସବୁର ପରିମାଣ ସେ ଭଲରେ କୁହେ ତ ମୋତେ ରୋଷେଇ କରିବାକୁ ସୁବିଧା ହୁଏ ଆଉ ଜାଣିବାକୁ ସୁବିଧା ହୁଏ ସେଥିପାଇଁ ମୁଁ ଯୂଟ୍ୟୁବ୍କୁ ଅନୁସରଣ କରେ